ଆଚ୍ଛା କେଉଁଠୁ ଯିବେ ଆଚ୍ଛା ଆଚ୍ଛା ହଉ ତା'ହେଲେ ଆଚ୍ଛା ମୁଁ ବୁଝିଥିଲି ମୁଁ ବୁଝିଥିଲି କହୁଥିଲେ ତିନି ହଜାର ଟଙ୍କା ଲାଗିବ ଗାଡ଼ି ଡ୍ରାଇଭର କହୁଥିଲେ ତିନି ହଜାର ଟଙ୍କା ଲାଗିବ ତିନି ଜଣ ଯିବେ ତ ତମେ ତମେ ମୁଁ ସାର୍ ଜଣକ ତିନି ଜଣକ ମିଶିକି ଯିବା ପାଇଁ

ନା ନେବ ନାହିଁ କେବଳ ଗୁଣ୍ଡିଚା ଘାଇ ନା ଅଲଗା ଜାଗାକୁ ବି ବୁଲିବାକୁ ଯିବ ମୋ ଫ୍ୟାମିଲିରେ ତ ଦୁଇ ଜଣ ନା ତମକୁ ମିଶାଇକି ତିନି ଜଣ ତମର ଆଉ ଅଧିକ କିଏ ଯିବେ କି

କେବଳ ବୁଲିକି ଆସିବାନା ଭୋଜି କରିବାର ଅଛି ପୁଣି ଆଚ୍ଛା ହଉ ଭୋଜିଟେ ବି କରିଦେବା ଆଉ ଆଉ ଅଲଗା ଜାଗା କୁଆଡ଼େ ଯିବାରେ ଅଛି ତ ସାନା ଘାଗରା ବଡ଼ ଘାଗରା ବୁଲିବାର ଅଛି କି ଆଚ୍ଛା ଠିକ୍ ଅଛି ସାନ ଘାଗରା ବଡ଼ ଘାଗରା ବି ଯିବା ତା'ହେଲେ ସିଏ ତ ଅଧିକ ପଇସା ନେବ ନା କ୍ୟାବ୍ବାଲା ଆଚ୍ଛା ଠିକ୍ ଅଛି

ଘଟଗାଁ ଘଟଗାଁ ଏକାଥରେ ବୁଲିଆସିବା ହଁ ଟାଇମ୍ ଟାଇମ୍ ମିଳିଲେ ସେଠୁ ବି ବୁଲି ଆସିବା ଆଚ୍ଛା ମୁଁ ତ ମୁଁ ତ ଗୋଟେ ଗାଡ଼ି ସହିତ କଥା ହେଇଛି ତମେ ଆଉ ଗୋଟେ ଗାଡ଼ି ବୁଝିକି କଥା ହୁଅ କ'ଣ ରେଟ କହୁଛନ୍ତି ମୋତେ ଜଣା

ଆଚ୍ଛା ଟୋଲ୍ ଗେଟ୍ ପଇସାଟା ତମେ ଦେଇଦେବ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ହଉ ମୁଁ ରଖୁଛି